ଆମର ଯାଜପୁର ଜିଲ୍ଲାରେ ମୁଖ୍ୟପରିବହନ କହିଲେ ଆମର ସବୁକିଛି ମୁଖ୍ୟପରିବହନକୁ ବୁଝଉଛି ଆମେ ସଡ଼କ ଦ୍ୱାରା ମଧ୍ୟ ଜି ରାସ୍ତାରେ ମଧ୍ୟ ଯିବାଆସିବା କରିପାରୁଛନ୍ତି ଆଉ ରେଳ ମାଧ୍ୟମରେ ମଧ୍ୟ ଯିବାଆସିବା କରିପାରୁଛନ୍ତି ବିମାନ ମାଧ୍ୟ ମାଧ୍ଯମରେ ମଧ୍ୟ ଯିବାଆସିବା କରିପାରୁଛନ୍ତି ଏବଂ ସର୍ବସାଧାରଣ ରାସ୍ତାରେ ମଧ୍ୟ ପାଦଚଲା ବ୍ୟକ୍ତିମାନେ ମଧ୍ୟ ଯିବାଆସିବା କରୁଛନ୍ତି ଏବଂ ଏଥିସହିତ ମଧ୍ୟ ଆମର ରିକ୍ସା ଟ୍ରେନ୍ ସାଇକେଲ ମାଧ୍ୟମରେ ମଧ୍ୟ ଯିବାଆସିବା କରିପାରୁଛନ୍ତି କେତ ରେଳ ମାଧ୍ୟମରେ ଦୂରସ୍ଥାନକୁ ଯାଇଁକି ସେମାନେ ସେଠାରେ ଯାଇଁକି ପହଞ୍ଚିପାରୁଛନ୍ତି ଏବଂ ଏଥିସହିତ କହିବାକୁ ଗଲେ କେତେ ଜଣ ଆମର ସର୍ବସାଧାରଣ ଗମନାଗମନ ପଥରେ ନିଜ ଅଳ୍ପ ଦୂରବାଟ ଅଳ୍ପ ରାସ୍ତାକୁ ସେମାନେ ନିଜ ପାଦଦ୍ୱାରା ଯାଇଁକି ପହଞ୍ଚି ସେଇଟାରେ ପାରୁଛନ୍ତି